ନିକଟ ସମୟରେ ମୁଁ ଗୋଟିଏ ପୁସ୍ତକ ପଢ଼ିଥିଲି ଯାହା ନାମ ହେଲା କି ଆଧୁନିକ ବିଜ୍ଞାନ ସେଥିରୁ ମୁଁ ବହୁତ କିଛି ଶିକ୍ଷା ଏବଂ ଶିକ୍ଷା ଏବଂ ନୈତିକ ଜିନିଷ ଶିଖିଥିଲି ଏବଂ ତାହା ବହୁତ ବହୁତ ଜୀବନରେ କାର୍ଯ୍ୟକାରୀ ଘଟିବାରେ ଲାଗିଲା ଲାଗିଲା ଏବଂ ଲାଗିବ ମଧ୍ୟ ଏବଂ ସେଥିରେ ବହୁତ ମହତ୍ଵପୂର୍ଣ୍ଣ ବିଷୟଗୁଡ଼ିକ ଦେଇଥିଲା ଯାହାକି ଭବିଷ୍ୟତରେ ବହୁତ କାର୍ଯ୍ୟକାରୀ ହେବ ଏବଂ ଏବଂ ଆମ ଆଧୁନିକ ଯୁଗରେ ତାହା ବହୁତ କାର୍ଯ୍ୟକାରୀ ହେବ